ହଁ ହ୍ୟାଲୋ ହଁ ହଁ ତାରିଣୀ ବୁକ୍ ଷ୍ଟୋର ଲାଗିଛି କାଣା ଚାହୁଁଥିଲେ କି କାଣା କାଣା ବହି ନେବେ ମୋ ପାଖରେ ସବୁ ପ୍ରକାର ବହି ଅଛେ ଆପଣ କାଣା ନେବେ କୁହନ୍ତୁ ହଁ ଗାଇଡ଼ ସବୁ ଗାଇଡ଼ ଅଛି ପ୍ରଥମରୁ ପ୍ଲସ ଟୁ ଯାଏଁ ସବୁ ଗାଇଡ଼ ଅଛି ଆପଣଙ୍କୁ କ'ଣ ଦରକାର କୁହନ୍ତୁ ୟୁ ସୌରଭ ଏମବିଡ଼ି ଓଷ୍ଟା ସବୁଥିରେ ଅଛି ଆପଣଙ୍କୁ କେଉଁଟା ଦରକାର ସେହିଟା କୁହନ୍ତୁ ପଞ୍ଚମ ଶ୍ରେଣୀର ପଞ୍ଚମ ଶ୍ରେଣୀର ବି ଅଛି ସବୁ ଅଛି ଗଣିତ ସାହିତ୍ୟ ଇଂରାଜୀ ସବୁ ଅଛି ଆପଣ କେଉଁଟା ଦରକାର କୁହନ୍ତୁ ବହିର ଦାମ ହେଉଛି ପଞ୍ଚମ ଶ୍ରେଣୀ ଯେଉଁ ଗଣିତ ଏମବିଡ଼ି ତା'ର ରେଟ୍ ହେଉଛି ଶହେ ପଞ୍ଚାଅଶି ଟଙ୍କା ଆଉ ସାହିତ୍ୟ ତା'ର ରେଟ୍ ହେଉଛି ଶହେ ସତୁରୀ ଟଙ୍କା ଆପଣଙ୍କୁ କେଉଁଟା ଦରକାର ସେହିଟା କୁହନ୍ତୁ ହୁଁ ଦେଖନ୍ତୁ ଆପଣ ଯଦି ଆପଣ ଯଦି ଟୋଟାଲ୍ ନେବେ ନା ସବୁ ମିଶିକି ସେଥିରେ କିଛି ଡିସ୍କାଉଣ୍ଟ ହେବ ଆଉ ଯଦି ଆପଣ ଗୋଟିଏ ଗୋଟିଏ କରି ନେବେ ଯେତେ ରେଟ୍ ଅଛି ସେତେ ଦେବାକୁ ପଡ଼ିବ ଆପଣଙ୍କୁ ଡିସ୍କାଉଣ୍ଟ ତୁମେ ଯେଉଁ ବହି ଶହେ ଅଶି ଟଙ୍କା ପଡ଼ୁଛି ଆପଣ ଯଦି ଟୋଟାଲ୍ ସେଟ୍ଟା ନେବେ ସେଠି ଆପଣଙ୍କୁ ତିରିଶ ଚାଳିଶ ଖଣ୍ଡେ ଡିସ୍କାଉଣ୍ଟ ମିଲିବ ନହେଲେ ଆପଣ ଯାହା ଯେତେ ରେଟ୍ ଅଛି ସେତେ ଦେବେ ପର୍ଟିକୁଲାର ଗୋଟିଏ ବହି ପାଇଁ ଡିସ୍କାଉଣ୍ଟ ସେମିତି କିଛି ନାହିଁ ଆପଣ ଯଦି ଦୁଇ ଚାରିଟା ଖଣ୍ଡେ ନେବେ ସେଥିରେ ଡିସ୍କାଉଣ୍ଟ ଅଛି ଆପଣ କେମିତି ଦଶମର ହେଉ ଆଉ ମିଶିକି ହଁ ମିଶିକି ନେଲେ ଆପଣଙ୍କୁ ଆମେ ଡିସ୍କାଉଣ୍ଟ ଦେଇ ପାରିବୁ ଦଶମ ଶ୍ରେଣୀର ଟୋଟାଲ୍ ସେଟ୍ର ଦାମ ହେଉଛି ସାତ ଶହ ଅଶି ଟଙ୍କା ଯେଉଁ ଓଷ୍ଟା ଓଷ୍ଟା ଗାଇଡ଼ ହଁ କମ ହେବ ଯଦି ଦଶ କୋଡ଼ିଏ କମ ହେବ ଆଉ ଅଧିକା କମ କରି ହେବନି ଆପଣଙ୍କୁ ହଁ ହଁ କମ ତ କରିବା କମ କରିବା ଯେ ଏତେ ଆଉ କମ କରି ହେବନି ଯେମିତି କି କୋଡ଼ିଏ ତିରିଶ ଟଙ୍କା ସିନା କମ କରି ହେବ ମ୍ୟାଡ଼ାମ ଆଉ ଆଉ ଅଧିକା କମ କରି ହେବନି ଆବ ସୌରଭ ଗାଇଡ଼ କେଉଁ କ୍ଲାସର ଦଶମର ଦଶମର ଯେଉଁ ଟୋଟାଲ୍ ସେଟ୍ଟା ନେବେ ବୋଲେ ସେଟା ପଡ଼ିବ ହଜାର ଟଙ୍କା ଆପଣଙ୍କୁ ସେଟ୍ ଦରକାର ନା ଏକ୍ସଟ୍ରା ଏକ୍ସଟ୍ରା ଦରକାର କୁହନ୍ତୁ ଏକ୍ସଟ୍ରା ହେଲେ ଦେଖିକି ଆପଣ ଯେଉଁଟା ନେବେ ସେହି ତ ବିଷୟ କୁହନ୍ତୁ ଆମେ ଦେଖିକି କହିବୁ କେଉଁଟା ନେବେ ଗଣିତ ନେବେ ନା ସାହି ଇଂଲିଶ ଗାଇଡ଼ଟା ପଡ଼ିବ ମ୍ୟାଡ଼ମ ଦୁଇ ଶହ ଚାଳିଶ ଟଙ୍କା ହଁ ପାଞ୍ଚ ଦଶ ଟଙ୍କା ଖଣ୍ଡେ କମ ହେବ ଦୁଇ ଶହ ଚାଳିଶ ଅଛି ଆପଣ ଦୁଇ ଶହ ତିରିଶ ଦେବେ ଆଉ ସେଥିରୁ ଆଉ କମ ହେବନି ହଁ ପଞ୍ଚମ ଶ୍ରେଣୀର ସବୁ ବହି ଯେଉଁ ଗାଇଡ଼ ଗୁଡ଼ାକ ମଧ୍ୟ ଉପଲବ୍ଧ ଅଛି ଆପଣ ଯେଉଁ ଯେଉଁଟା ନେବେ ସେଟା କୁହନ୍ତୁ ଆଉ ଯେଉଁ ଘରେ ଯେଉଁ ପୂଜା ପାଠ କରନ୍ତିନି ସେହି ଭଗବତ ଗୀତା ଏସବୁ ବି ଅଛି ରାମାୟଣ ଯେଉଁଟା କେଉଁ କେଉଁଟା ଦରକାର କୁହନ୍ତୁ ରାମାୟଣ ହେଉ ହେଉ ଯେଉଁ ଓଡ଼ିଆ ରାମାୟଣଟି ହେଉ ହେଉ ଠିକ ଅଛି ଓଡ଼ିଆ ରାମାୟଣ ଭାଗବତ ଗୀତା ଆଉ ଏସବୁ ଯେଉଁ ପଢ଼ା ପଢ଼ି କରନ୍ତି ବୋଲି ସେସବୁ ବି ଅଛି ଆପଣଙ୍କୁ ଯେଉଁଟା ଦରକାର ସେଟା କୁହନ୍ତୁ ଏଠି ସବୁ ମିଳୁଚି ଆପଣଙ୍କୁ ଯାହା ଯାହା ଦରକାର ତା'ର ନାଁ କହିଲେ ଆମେ ଆପଣଙ୍କୁ ପଠାଇ ପାରିବୁ ପୁରୁଣା ଗାଇଡ଼ ଦଶମ ଶ୍ରେଣୀର ପୁରୁଣା ଗାଇଡ଼ ସରିଯାଇଛି ନୂଆଟା ଅଛି ଏବେ ନୂଆଟା ଆସିଛି ନୂଆଟା ଭଲ ପଡ଼ୁଛି ମାର୍କେଟରେ ପିଲାମାନେ ବି ସେଟା ବେଶି କିଣା କିଣି କରୁଛନ୍ତି ସେଟା ଭଲ ପଡ଼ୁଛି ପୁରୁଣା ଗୁଡ଼ାକ ନାହିଁ ପୁରୁଣା ସେସବୁ ପୁରୁଣା ଯେଉଁ ସିଲାବସ୍ ଥିଲା ନା ସେଟା ଏବେ ନୂଆ ସିଲାବସ୍ ହେଲାଣି ସେସବୁ ଆଉ ଚାଲୁନି ଏବେ ନୂଆ ମାଲ ନୂଆ ଆଜ୍ଞା ହେଉ ହେଉ ଠିକ ଅଛି ରା ପଞ୍ଚମ ଶ୍ରେଣୀର ବହି ଆଉ ମେଟ୍ରିକ ଗାଇଡ଼ ଗୁଡ଼ାକ କହୁଥିଲେ ଆଉ ଯେଉଁ ରାମାୟଣ ବହିଟା ମୁଁ ନଅଟାରୁ ପାଞ୍ଚଟା ଆପଣ ଏହି ଟାଇମ୍ରେ ଆସନ୍ତୁ ମୁଁ ଆପଣଙ୍କ ସହିତ ଭେଟି ପାରିବି ହଁ ହଁ ହେଉ